ସୋସିଆଲ୍ ମିଡ଼ିଆ ହେଉଛି ଏକ ପ୍ରକାର ଖରାପ ଜିନିଷ କାରଣ ଅନେକ ମାତ୍ରାରେ ନକରାତ୍ମକ ବାହାରିଥାଏ ଏବଂ ଯେକୌଣସି ଶିକ୍ଷା କିମ୍ବା ଅନ୍ୟ କୌଣସି ରହିଥାଏ ତାହା ୱାନ୍ ଟାଇମ୍ ମଧ୍ୟରେ କିମ୍ବା ୱାନ୍ ସେକେଣ୍ଡ୍ ମଧ୍ୟରେ ତାହା ଭାଇରାଲ୍ ହେବାକୁ ଲାଗିଥାଏ ଏବଂ ବୈଷୟିକ ଜ୍ଞାନ କୌଶଳର ବ୍ୟବହାର ଏହା ପାଖରେ ରହିଅଛି ଯେଉଁଟାକି ଟିପ୍ସନ୍ ହାଇସ୍କୁଲ୍ ୟୁ ପି ସ୍କୁଲ୍ କଲେଜ୍ ଅନ୍ୟରେ ରହିଅଛି କିନ୍ତୁ ସୋସିଆଲ୍ ମିଡ଼ିଆରେ କହିବାକୁ ଗଲେ ସୋସିଆଲ୍ ମିଡ଼ିଆରେ ଅନ୍ୟ ଲୋକ ପ୍ରୟୋଗ କରିଥାନ୍ତି ଏବଂ ସୋସିଆଲ୍ ମିଡ଼ିଆ ବ୍ୟବହାର କରିଥାନ୍ତି ଏହି ସୋସିଆଲ୍ ମିଡ଼ିଆ ବ୍ୟବହାର କରିବା ଦ୍ୱାରା ସେମାନେ ତାହାଙ୍କର ଆଖି ଖରାପ ହୋଇଥାଏ କିମ୍ବା ସେହି ସୋସିଆଲ୍ ମିଡ଼ିଆରୁ ଖରାପ ଜିନିଷ ଜାଣିଥାନ୍ତି ବୈଷୟିକ ଜ୍ଞାନକୌଶଳରେ କହିବାକୁ ଗଲେ ଯାହାକୁ ଆମେ ଶିକ୍ଷା ଗ୍ରହଣ କହିଥାଉ ଶିକଷଙ୍କଠାରୁ ଆମେ ଶିକ୍ଷା ଗ୍ରହଣ କରିଥାଉ କିମ୍ବା କଲେଜ୍ର କଲେଜଙ୍କଠାରୁ ବା କଲେଜର ପ୍ରଧାନଶିକ୍ଷକମାନଙ୍କଠାରୁ ଶିକ୍ଷା ଗ୍ରହଣ କରିଥାନ୍ତୁ